ହଁ ମୁଁ ଦୌଡ଼ିବା ବ୍ୟାୟାମ ଚେଷ୍ଟା କରିଛି ଯେପରିକି ଟ୍ରେଲ ଦୌଡ଼ିବା କିମ୍ବା ସ୍ପ୍ରିଣ୍ଟ ବ୍ୟବଧାନ ଭଳି ବିଭିନ୍ନ ପ୍ରକାର ପ୍ରତିଯୋଗିତାରେ ମୁଁ ଭାଗ ନେଇଛି ସେହି ଭାଗ୍ୟ ନେବା ଦ୍ୱାରା ମୁଁ ନିଜର ଦେହକୁ ଫିଟ ରଖେ ଏବଂ ସକାଳୁ ଉଠି ନିଜର ଦୌଡ଼ିବା କାର୍ଯ୍ୟକ୍ରମ ସାରେ ଯେଉଁଥି ପାଇଁକି ମୋର ଦେହ ସୁସ୍ଥ ରହେ ଏବଂ ଦିନ ସାରାର ପ୍ରତ୍ୟେକ କାର୍ଯ୍ୟ କରିବା ପାଇଁ ମୋତେ ଆଗ୍ରହ ଆସେ ଏବଂ ଦିନ ମୋର ଭଲରେ ଯାଏ ପ୍ରତ୍ୟକଟି କାମ କରିବା ପାଇଁ ମୋତେ ଉତ୍ସାହ ମିଳେ ଏବଂ ମୋ'ର ଦେହ ସୁସ୍ଥ ରହେ ଯେପରିକି ବେଶୀ ମୋଟା ହୁଏ ନାହିଁ କିମ୍ବା ଦେହ ମଧ୍ୟ ଅସୁସ୍ଥ ରହେ ନାହିଁ